ବ୍ୟାଙ୍କରେ ଅସୁବିଧା ହେଲେ ଆମେ ଶାଖା ପରିଚାଳକଙ୍କୁ ଚିଠି ମଧ୍ୟରେ ଅଭିଯୋଗ କରିଥାଉ ଆମେ ଯେତିକି ଜଲଦି ସହାୟତା ଚାହୁଁଥାଉ ଆମକୁ ସେତିକି ସହାୟତା ମିଳେ ନାହିଁ

ପଇସା ଦରକାର କିନ୍ତୁ ପାଖରେ ଯଦି ପଇସା ନଥିବ ଆମେ ଏଟିଏମର ସାହାଯ୍ୟ ନେବୁ ନା

ଏହାର ଅଭିଯୋଗ ମୁଁ ଶାଖା ପରିଚାଳକଙ୍କୁ ଦେଇଛି ଏବଂ ଆମକୁ ଆହୁରି ସାହାଯ୍ୟ ଦରକାର ଏମିତିକି ଆମକୁ ବହୁ ଆମକୁ ସଠିକ ସାହାଯ୍ୟ ମିଳୁନାହିଁ